ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମଶା ବାହିତ ରୋଗକୁ ରୋକିବା ପାଇଁ କ'ଣ ଉପାୟ ଅବଲମ୍ବନ କରାଯାଏ ଏହା କି ଯେ ଡେଙ୍ଗୁ ରୋଗ ପାଇଁ ଅନାବନା ବାଡ଼ିରେ ଥିବା ଅନାବନା ଘାସ କୁଟା ଟାୟାର୍କୁ ସଫା କରିବା ଘର ଚାରିପାଖ ଅନାବନା ଘାସ ଥିବା ବୁଦା ଥିବା ଅଳିଆ ଆବର୍ଜନାକୁ ସଫା କରି ଡି ଟି ଟି ପକେଇବା ଏବଂ ଫିନାଇଲି ପକାଇବା ଏବଂ ମଶା ଉପଦ୍ରବ ଅଞ୍ଚଳରେ ମଶା ଔଷଧ ମଶା ଧୂଆଁ ଦବା ଏହା ନିର୍ବାଯ୍ୟ ଅନିର୍ବାଯ୍ୟ ବଶତଃ ମଶା ଦାଉରୁ ରକ୍ଷା କରିବା ପାଇଁ ହେଲେ ବର୍ଷା ଦିନେ ଥିବା ଟାୟାର୍ ଅନାବନା ନଡ଼ିଆ କତା ଅନାବନା ଗଛ ଏଗୁଡ଼ାକ ସବୁ ନଷ୍ଟ କଲେ ତା'ର ଚାରିପାଖେ ଡି ଡ଼ି ଟି ମଶାମରା ଧୂଆଁ ମଶାମରା ଔଷଧ ପକାଇଲେ ନିଶ୍ଚିତ ଭାବରେ ମଶା ଦାଉରୁ ଏବଂ ଡେଙ୍ଗୁ ଦାଉରୁ ଆମେ ରକ୍ଷା ପାଇପାରିବା